ଆମ ଅଞ୍ଚଳରେ ଥିବା ପର୍ଯ୍ୟଟନସ୍ଥଳୀ ଏବଂ ପର୍ଯ୍ୟଟନର ଉନ୍ନତି ପାଇଁ ସରକାରଙ୍କୁ ମୋର ସୁପାରିଶ ହେଲା କି ଏକ କଡ଼ା ଆଇନ ପ୍ରସ୍ତୁତ କରିବା ଯାହାଦ୍ୱାରା ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଆସୁଥିବା ପର୍ଯ୍ୟଟକମାନେ କୌଣସି ଅସୁବିଧାରେ ସମ୍ମୁଖୀନ ହୁଅନ୍ତି ନାହିଁ ଏବଂ ପର୍ଯ୍ୟଟନସ୍ଥଳୀକୁ କିପରି ଭାବେ ସଫା ସୁତୁରା ରଖିବା ଯେଉଁମାନେ ପର୍ଯ୍ୟଟନସ୍ଥଳୀକୁ ମଇଳା କରିଥାନ୍ତି ଅଳିଆ ଆବର୍ଜନା ପକାଇଥାନ୍ତି ସେମାନଙ୍କ ପାଇଁ ଏକ ଦଣ୍ଡନୀତି ଆଇନ ପ୍ରଚଳିତ କରିବା ଯାହାଦ୍ୱାରା ପରିବେଶ ସ୍ୱଚ୍ଛ ରହିବ ତା ସହିତ ପର୍ଯ୍ୟଟକ ମାନଙ୍କର ବୁଲି ଆସିବାର ଇଛା ସେ ଜାଗାକୁ ବହୁ ଗୁଣରେ ବଢ଼ିଯିବ